ହ୍ୟାଲୋ ଆଜ୍ଞା କ'ଣ ଖାଲି ଆମର ଗୋଟେ ବହୁତ ଗୁଡ଼ିଏ ମଞ୍ଜି ଦରକାର କି ଯେମିତି ବିନ ହେଉ କାକୁଡ଼ି ହେଉ ବୋଇତାଳୁ

ଆମର ବିନ୍ସ ମଞ୍ଜି ଦରକାର ଥିଲା କାକୁଡ଼ି ମଞ୍ଜି କଲରା ମଞ୍ଜି ବୋଇତାଳୁ ମଞ୍ଜି ଏସବୁ ମଞ୍ଜି ସବୁ ପାଞ୍ଚ ଭିତରେ ନେବୁ ଆଉ ମାନେ ହଁ ପାଞ୍ଚ ପାଞ୍ଚ ଟଙ୍କା ଭିତରେ ଆଉ ସାର କିଛି ଅଛି ନା ନା ଗଛ ସାର ସେଗୁଡ଼ାରେ ଯାହା କିଛି ଅଛି ଆମେ ସବୁ ନେବୁ ଆମେ ଚାଷ କରିବାକୁ ଚାହୁଁଛୁ ତ ସେ ସବୁ ଭେରାଇଟି ମଞ୍ଜି ନେଇକି ଆମେ କିଛି ଲଗାଇବାକୁ ଚାହୁଁଛୁ ଯେମିତିକି ପନିପରିବାଠୁ ହେଉ କି ବଡ଼ ଗଛ ଆଜ୍ଞା

ଯାହା କିଛି ରେଟ୍ ହେଉ ଆମେ ଭାବୁଥିଲୁ ପାଞ୍ଚ ଟଙ୍କାରେ ଅଛି ବୋଲି ତା'ଦେହରେ ଯଦି ଅଧିକ ବି ପଡ଼ିବ ଆଜ୍ଞା ହଉ ଯାହା ଆଜ୍ଞା ମୁଁ କହିଲି କି ଶସ୍ତାରେ ମିିଲିପାରିବ ତ ଆମେ ଆଜ୍ଞା ହଉ ଆମେ ଟିକିଏ ଚାଷ କରିବାକୁ ଚାହୁଁଛୁ ଏ ବର୍ଷ ପ୍ରଥମେ ତ ହଁ ଆଜ୍ଞା